ଦୈନନ୍ଦିନ ଜୀବନରେ ଲୋକମାନେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ତାଙ୍କ ଶରୀରର କୌଣସି ଧ୍ୟାନ ନେଉନାହାନ୍ତି ଯାହା ଫଳରେ ତାଙ୍କୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହେଉଛି ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ଆମ ଶରୀରକୁ ଆମେ ସୁସ୍ତ କରିବା ଦରକାର ଯେପରିକି ଆମେ ସକାଳୁ ଉଠି ମର୍ଣ୍ଣିଙ୍ଗ ୱାକ୍ରେ ଯିବା ଧ୍ୟାନ ଯୋଗ କରିବା ଏବଂ ବ୍ୟାୟାମ କରିବା ଏହାଦ୍ଵାରା ଆମ ମନ ଏବଂ ଶରୀର ଶାନ୍ତ ରହିବ ଆମେ ନିୟମିତ ଭଲ ଖାଦ୍ୟ ଖାଇବା ଉଚିତ ଯେପରି କି ଆମେ ଫାଷ୍ଟଫୁଡ଼ ନ ଖାଇକି ପନିପରିବା ଜାତୀୟ ଖାଦ୍ୟ ଖାଇବା ଭଲ ପ୍ରତିଦିନ ଆମେ ବ୍ୟାୟାମ କରିବା ଉଚିତ ଆମ ଡାଏଟ୍ ଯେମିତି ଗୋଟିଏ ବାଲାନ୍ସ ଡାଏଟ୍ ରହିବ ତାହା ଦେଖିବା ଦରକାର ଆମର ଦୈନନ୍ଦିନ ଜୀବନରେ ଖାଦ୍ୟର ଉପକାରିତା ବହୁତ ରହିଛି ଆମେ ଯଦି ଭଲ ଖାଦ୍ୟ ଖାଇବା ତାହେଲେ ଆମର ରୋଗ ହେବ ନାହିଁ ଏବଂ ଆମେ ସପ୍ତାହରେ ଥରେ ଡକ୍ଟରଙ୍କ ପାଖକୁ ଯିବା ଦରକାର ଆମ ଚେକ ଅପ୍ ପାଇଁ ନିୟମିତ ଚେକ ଅପ୍ ହେଲେ ଆମେ ଆମ ଶରୀରର ସ୍ଵାସ୍ଥ୍ୟ ରଖିପାରିବା ଏବଂ ଆମେ ଜଣେ ଭଲ ଲୋକ ହୋଇପାରିବା